ଆମ ଆଗ ସବୁ ସବୁ ଆଗ ଝାଡ଼ ଫୁଙ୍କ ଝାଡ଼ା ହେଲେ ଝାଡ଼ା ଫୁଙ୍କ କରିଦେଲେ ଆଗ ଆଦମିକୁ ବିଶ୍ୱାସ କରୁଥିଲେ ଏବେ ତା ବ୍ୟତିତ ଏବେ ଆଉ ସେଭଳି ହଉନାହିଁ ମେଡ଼ିକାଲ୍ ମାଧ୍ୟମରେ ଗଲା ତରୁ ସବୁ ଝାଡ଼ା ବାନ୍ତି ମଣିଷ ହେଲେ ଭଲ ହୁଏ ସେ ଆଗର ଏସବୁ ବିଶ୍ୱାସ କରାଯାଉନାହିଁ ଆଗ ସବୁ ସାପ ବିଛା କାମୁଡ଼ି ଦେଲେ ସବୁ ଚେର ମୂଳିକା ଗଦ ଲଗାଇଦେଲେ ଭଲ ହୋଇଯାଉଥାଏ ଏବେ ସେ ପ୍ରକୃତି ନାହିଁ ଏବେ ସେଭଳି ଆଉ ସାପ କି ବା ବିଛା କାମୁଡ଼ି ଦେେଲେ ମେଡ଼ିକାଲ୍ ମାଧ୍ୟମରେ ଭଲ ହୋଇପାରେ ଆଗକାାଳର କଥାକୁ ଏବେ କେବେ ନେଇକରି ବିଶ୍ୱାସ କରୁନାହିଁ ମେଡ଼ିକାଲ୍ ତରୂଫରୁ ସବୁ ଭଲ ହୋଇଯାଉଛି